ହଁ ମୁଁ ଭାଗ ନେଇଛି ନୃତ୍ୟଶିଳ୍ପୀ କରେ ଏବେ ସ୍କୁଲ ସ୍କୁଲ ମାନଙ୍କରେ ପିଲାମାନେ ନାଚୁଛନ୍ତି ତାଙ୍କୁ ଦେଖି ମୋର ପିଲାଦିନ କଥା ମନେ ପଡ଼ିଯାଏ ଛୋଟ ଛୋଟ ପିଲାମାନେ ନାଚୁଛନ୍ତି ସେମାନଙ୍କୁ ଦେଖି ବହୁତ ଖୁସି ଲାଗେ ଆମେ ତ ସେତେବେଳେ ନେଉଥିଲୁ ଏବେ ପିଲାମାନେ ସବୁ ସ୍କୁଲ କଲେଜ ମାନଙ୍କରେ ନାଚ ଆରମ୍ଭ ନାଚୁଛନ୍ତି ବହୁତ ବହୁତ ଭଲ ଲାଗେ ଛୋଟ ପିଲାଙ୍କର ନାଚ ଦେଖିବାକୁ ବହୁତ ଭଲ ଲାଗେ ମୋ ପିଲାଦିନ କଥା ମନେ ପଡ଼ିଯାଏ